ହଁ ହଁ ସାତ ପ୍ଲେଟ୍ ସ୍ପେସିଆଲ୍ ଦରକାର ନା ତମର ଟିକେ ଇଏ ଦରକାର କେଉଁଟା ହେଉଛି ଆମର ସ୍ପେସିଆଲ୍ ଦମ୍ ଆଳୁଦମ ଚାଟ୍ ଆଉ ଗୋଟେ ଅଛି ଆମର ଗୋଟେ ପାମ୍ପୁଡ଼ି ଚାଟ୍ ଗୋଟେ ଅଛି ତମର କେଉଁ ଚାଟ୍ଟା ଦରକାର ଆମକୁ କୁହ ଭଲ ଚାଟ୍ ଦୁଇଟା ଯାକ ଭଲ ଚାଟ୍ ତମର କେଉଁଟା ଦରକାର ବା ସ୍ପେସିଆଲ୍ ହେଉଛି ଆଳୁଦମ ଚାଟ୍ଟା ଗୋଟେ ପଡ଼ିବ ଆପଣଙ୍କୁ ଚାଳିଶି ଟଙ୍କା ଆଉ ପାମ୍ପୁଡ଼ି ଚାଟ୍ଟା ସ୍ପେସିଆଲ୍ ଗୋଟେ ରହିବ ପଚାଶ ଟଙ୍କା କହିଲି ପା ହେଇଟା ଚାଳିଶି ଟଙ୍କା ହେଟା ପଚାଶ ଟଙ୍କା ପୁଣି କେତେ ରେଟ୍ କେତେ କେତେ ପ୍ଲେଟ୍ ରହିବ ରେଟ୍ ତ ଆମର ସେଇ ଆମର ଫେମସ୍ ପୁରା ଅଲ୍ ଭୁବେନେଶ୍ୱରରେ କ୍ରିଷ୍ଣା ଚାଟ୍ ଯେଉଁଠି ପଚାରି ଦେବେ ସେ ପୁରା ଫେମସ୍ ଆଉ ତମେ ଏତେ ରେଟ୍ ଲୋକ ଆହୁରି ଦଶ ଟଙ୍କା ଅଧିକ ଯାଚୁଛନ୍ତି ଆମେ ନଉନୁ କିନ୍ତୁ ସେଇଠୁ ନାହିଁ ଯାଉ ସେ ଖାଲି ଆଉ ବାସ୍ ସେଇଆ ଶୁଣିଛ ତ ଆଉ ପୁଣି ପଚାରୁଛ ହଁ ଅଧିକ ରହିବ ଖାଇଲେ ଜାଣିବ ନା କେତେଟା ଖାଲି କୁହ ପାର୍ସଲ୍ ଲଖେ ହେବ ଆମର ଟାଇମ୍ ନାହିଁ ବ୍ୟସ୍ତ ପୁରା ଆମେ ବାହାଘରିଆ ଆମେ କଲ୍ ନେଇଗଲେ ତ ଆମର ବ୍ୟସ୍ତ ଆମେ ଏମିତି ଦୋକାନରେ ବସିକି ବିକି ପାରୁନୁ ଆଉ ବାହାଘରିଆ କଲ୍ କିଏ କରୁଛି ଏଇନା ପିଲା ଦେଖିବା କେଉଁ ଦିନ ତମର ବାହାଘରିଆ ଅଛି କେଉଁ ଦିନ ତମର ନା କାହାର ଭାଇଙ୍କର ହଁ ପଇସା ଟିକେ ଅଧିକା ପଡ଼ିବ ଆମ ଚାର୍ଜେସ୍ ଟିକେ ଅଧିକ ପଡ଼ିବ ଫେସିଆଲ୍ ପୁରା ବନେଇକି ଦିଆ ହେବ ଚାର୍ଜେସ୍ ପାଞ୍ଚ ହଜାର ଟଙ୍କା ଆମେ ନେବୁ ଆଉ ସବୁ ଆମର ଜିନିଷ ଆମର ପୁରା ଲୋକ ହାତ ଚାଟିକି ଖାଇବେ ପାମ୍ପୁଡ଼ି ଚାଟ ପୁରା ଲୋକ ହାତ ଚାଟିକି ଖାଇବେ ଫେସିଆଲ୍ ପୁରା ଆଉ କମେଇଲେ ସେମିତି ଶହେ ଦୁଇଶହ କାଟିଦେବ କ'ଣ ଆଉ ଆମେ କଣ ଧରିକି ବସିଛୁ କି ଆଉ ଆଉ ଜିନିଷ ଲୋକ ଖାଇଲା ପରେ କହିବେ କେଉଁ ଭଳିଆ ଟେଷ୍ଟ ହେଲା ହଉ ହଉ ହଉ ତମେ ଆସ କଥା ହେଇଯା ଆଡ଼ଭାନ୍ସ ଦେଇଦେବ ହେଲା ଆଡ଼ଭାନ୍ସ ଦେଲା ପରେ ଦେଖିବା କ'ଣ ହଉଛି ହେଲା ଦୁଇ ଶହ ତିନିଶହ କାଟିଦେବ ତମେ ଏଇଟା ଗୋଟେ କଥା ନା କାଟିଦେବ ହେଲା କିଛି ଅସୁବିଧା ନାହିଁ ଆସ ଯେମିତି ଦେବ ତମ ଇଚ୍ଛା ଆମେ କ'ଣ ମନା କରିବୁକି